ମୋତେ ଶୀତ ଋତୁରେ ଗ୍ରୀଷ୍ମ ଋତୁରେ ସବୁ ଋତୁରେ ବୁଲିବାକୁ ଭଲ ଲାଗେ ଶୀତ ଋତୁରେ ବିଭିନ୍ନ ଜାଗା ବୁଲିବାକୁ ଭଲ ଲାଗେ କାରଣ ଶୀତ ଋତୁରେ ଗରମ ହୁଏ ନାହିଁ ବାହାରେ ବୁଲିବାକୁ ଭଲ ଲାଗେ ଏବଂ ବର୍ଷା ଋତୁରେ ମଧ୍ୟ ବୁଲିବାକୁ ଭଲ ଲାଗେ ଗ୍ରୀଷ୍ମ ଋତୁରେ ଦାରିଙ୍ଗବାଡ଼ିରେ ବୁଲିବାକୁ ଭଲ ଲାଗେ ସେଠାରେ ବରଫ ବର୍ଷା ହୁଏ ଯାହା ଦ୍ୱାରା କି ଗରମରୁ ନିସ୍ତାର ମିଳିଥାଏ